ମୁଁ ଯେଉଁ ସାର୍ଟ ଟିକୁ ଆମ ଗାଁ ସାପ୍ତାହିକ ହାଟରୁ କିଣିଥିଲି ସେ ସାର୍ଟର ଦାମ କମ ଥିବାରୁ ତାହା ଥରେ ଦୁଇଥର ଧୋଇବା ଫଳରେ ସାର୍ଟ ଟିର ରଙ୍ଗ ଛାଡ଼ିଗଲା ଆଉ ମାସେ ଦୁଇମାସ ପିନ୍ଧିବା ଭିତରେ ସାର୍ଟ ସାର୍ଟ ଟିର କପଡ଼ା ଉତୁରି ଗଲା ଆଉ ପୁରା ଲୋଚାକୋଚା ହୋଇଗଲା